ହଁ ଆଜ୍ଞା ନମସ୍କାର ରେସ୍ନା ଦେହୁରୀ କୋହୁଥୁଲି ସୋନପୁରରୁ ମୁଁ ଏବେ ନିୟୁଲି କଲିକତାକୁ ସିଫ୍ଟ ହେଇଛି ହଁ ସେଇଠି ଗୋଟେ ଦୋକାନ ଦେବାକୁ ଚାହୁଁଛି ତେଣୁ ମୋର ଷ୍ଟଲ୍ ଦରକାର ଥିଲା ଷ୍ଟଲ୍ ମିଳିବ କି ଷ୍ଟଲ୍ ଖାଲି ଅଛି ଆମର ଦୁଇଟା ଷ୍ଟଲ୍ ଦରକାର ଥିଲା କେଉଁ କେଉଁ ସାଇଜ୍ର ସବୁ ଷ୍ଟଲ୍ ଅଛି ହଁ ଦଶ ବାଇ ଦଶର କେତେଟା ବାହାରିବ ଆଉ ରେଟ୍ କେତେ କ'ଣ ନଉଛନ୍ତି

ହଉ ଠିକ୍ ଅଛି ଫାସିଲିଟି କ'ଣ ସବୁ ମୋର ପନ୍ଦର ବାଇ ପନ୍ଦରର ଦରକାର ଥିଲା ଆଉ ଯଦି କମ୍ ରେଟ୍ରେ ମିଳିବ ତା'ହେଲେ କୋଡ଼ିଏ ବାଇ କୋଡ଼ିଏର ମୁଁ ନେବାକୁ ଚାହୁଁଛି ମୁଁ ପାଞ୍ଚ ମୁଁ ପାଞ୍ଚ ବର୍ଷ ପାଇଁ ଷ୍ଟଲ୍ ନେବାର ଥିଲା ଆମେ ଏଇଠି ପାଞ୍ଚ ବର୍ଷ ରହିବୁ ତ ଆଜ୍ଞା ହଁ ଆଜ୍ଞା ଆଜ୍ଞା ହଉ ଆଜ୍ଞା ହଉ ସାର୍ ମୁଁ ହଁ ମୁଁ ସାର୍ ଦୁଇ ତିନି ଦିନ ଛାଡ଼ିକି ଯାଇକି ଷ୍ଟଲ୍ ଦେଖିକି ଆସିବି ତା'ପରେ ଦେଖିବି ହଉ ହଉ ରହୁଛି ଆଜ୍ଞା ମୁଁ ଦେଖିକି ଆପଣଙ୍କୁ କହିବି